ଆମ ଅଞ୍ଚଳରେ ଥିବା ଡାକ୍ତରଖାନାଗୁଡ଼ିକରେ ଅଧିକ ଭିଡ଼ ହୋଇଥାଆନ୍ତି ଏମିତି ଭିଡ଼ ରହିଲେ ଗୋଟେ ଯଦି ପେସେଣ୍ଟ୍ ପୂରା ସିରିଏସ୍ ଥାଏ ଯଦି ଟିକେଟ୍ କାଟିବାରେ ଅସୁବିଧା ହୋଇଥାଏ ଗୋଟେ ପେସେଣ୍ଟ୍କୁ ନେଇକି ଯାଇଥିବୁ ସେତିକି ସମୟ ଭିତରେ ମେଡ଼ିକାଲ୍ରେ ଲମ୍ବା ଲାଇନ୍ ଲାଗିଥିବ ତ ଏଠି ତ ଗୋଟେ ରୋଗୀ ତ ମରିଯିବ ନା ଆଉ କୌଣସି ବଞ୍ଚିବାର ତ ସମ୍ଭାବନା ନଥାଏ ଏତେ ଲମ୍ବା ଲାଇନ୍ ଲାଗିଥିବ ସେଥିରେ ଗୋଟେ ପେସେଣ୍ଟ୍ ଯଦି ସିରିଏସ୍ ହେଇଯାଇଥିବ ସେ ତାକୁ କେମିତି ମେଡ଼ିକାଲ୍ ତାକୁ ଦେଖି ତା'ର ଚିକିତ୍ସା କରାଯିବ ସେଇଟା ନ ହେଲେ ରୋଗୀ କେମିତି ବଞ୍ଚିବ ତ ଯେମିତି ହେଲେ ତାକୁ ଆଗକୁ ନେବାକୁ ପଡ଼ିବ ଏମିତି ହେଲେ ତ ଯଦି ଏମିତି ହେଲେ ତ ଲୋକ ମରିଯିବେ ନା ଆଉ ବହୁତ ବି ମେଡ଼ିକାଲ୍ ରହିକି ବି କିଛି ଲାଭ ନାହିଁ